ପାରମ୍ପାରିକ ସନ୍ତରଣ ଠାରୁ ବୃତ୍ତିଗତ ସନ୍ତରଣ ବହୁତ ଭିନ୍ନ ପାରମ୍ପାରିକ ସନ୍ତରଣରେ ଆମେ ପାଣିକୁ ଓହ୍ଲାଇଲା ମାତ୍ରେ ନିଜେ ନିଜେ ଆମେ ଟିକେ ଟିକେ କରିକି ସନ୍ତରଣ ଶିଖିଥାଉ କିନ୍ତୁ ବୃତ୍ତିଗତ ସନ୍ତରଣ କ'ଣ ଆମେ ପଇସା ଦେଇ ସନ୍ତରଣ ଶିଖୁ ଓ ପଇସା ପାଇଁ ତା'ପରେ ଆମେ ସନ୍ତରଣ କରିଥାଉ କରିଥାଉ ପାରମ୍ପାରିକ ସନ୍ତରଣ ଆମେ ଆମର ଇଚ୍ଛା ଥାଏ କରିବାକୁ ଓ ମଜା ଲାଗେ ଆମକୁ କରିବାକୁ କିନ୍ତୁ ବୃତ୍ତିଗତ ସନ୍ତରଣ ଆମକୁ ଇଚ୍ଛା ନଥିଲେ ବି ଆମକୁ କରିବାକୁ ବାଧ୍ୟ କାରଣ ତାହା କଲେ ଆମକୁ ପଇସା ମିଳେ ମୋତେ ମୋତେ ସୁଇମିଙ୍ଗ ପୁଲ୍ରେ ପହଁରିବାକୁ ପସନ୍ଦ ଲାଗେ କାରଣ ସୁଇମିଙ୍ଗ ପୁଲ୍ରେ ପାଣି ସେତେ ଗଭୀରତା ନଥାଏ ସେଥିପାଇଁ ମୋତେ ସୁଇମିଙ୍ଗ ପୁଲ୍ରେ ପହଁରିବାକୁ ପସନ୍ଦ ଲାଗେ ଓ ସମୁଦ୍ରରେ ପାଣି ଅଧିକ ଗଭୀର ଥାଏ ଓ ଓ ସମୟକୁ ସମୟ ଖାଲି ଢେଉ ମାନ ଆସୁଥାଏ ସେଥିପାଇଁ ମୋତେ ସେଠାରେ ଡର ଲାଗେ ସେଥିପାଇଁ ମୋତେ ସୁଇମିଙ୍ଗ ପୁଲ୍ରେ ପହଁରିବାକୁ ପସନ୍ଦ ଲାଗେ